ଓଡ଼ିଆ ଚଳଚ୍ଚିତ୍ର ତାରକା ବାବୁଶାନଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଭେଟିବାକୁ ଚାହିଁବି ତାଙ୍କର ସ୍ଵଭାବ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ତାଙ୍କର ଯେଉଁ କଳା ଚାତୁରୀ ଆମ ଓଡ଼ିଆବାସୀଙ୍କୁ ଖୁବ ଭଲ ଲାଗେ ଓଡ଼ିଆରେ ତାଙ୍କର ଅଭିନୟ ଖୁବ ସୁନ୍ଦର ଭାବରେ ସେ ତାଙ୍କର ପ୍ରତିଟି ଅଭିନୟକୁ ଫୁଟାଇଥାନ୍ତି ସେ ହସ ହଉ ବା କାନ୍ଦ ହଉ ବା ଦୁଃଖର ହଉ ବା ଯେକୌଣସି ପରିସ୍ଥିତି ବା ରୋମାନ୍ସର ହଉ ସବୁ ଶ୍ରେଣୀର ଲୋକମାନଙ୍କୁ ସେ ଆକୃଷ୍ଟ କରିଥାନ୍ତି ଏବଂ ଫିଲ୍ମ୍ ଇଣ୍ଡଷ୍ଟ୍ରିର ମାଇଲଖୁଣ୍ଟ କହିଲେ ବାବୁଶାନକୁ ବୁଝାଏ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ସେ ଏମିତି ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ଆମ ମାନଙ୍କୁ ଭେଟି ଦେଇଛନ୍ତି ଯାହାକି ପିଲାଙ୍କ ଠାରୁ ବୁଢ଼ା ସମସ୍ତେ ଅପେକ୍ଷା କରିରହିଥାନ୍ତି ବାବୁଶାନଙ୍କ ଫିଲ୍ମ୍ କେବେ ଆସିବ ଏବଂ ହଲ୍ରେ ତାଙ୍କର ପ୍ରବଳ ଭିଡ଼ ମଧ୍ୟ ହୁଏ ଖୁବ ସୁନ୍ଦର ଅଭିନୟ ସେ କରନ୍ତି ତାଙ୍କର ପ୍ରତ୍ୟେକ ଫିଲ୍ମ୍ ଏପରି କିଛି ଫିଲ୍ମ୍ ମଧ୍ୟ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ବାହାରକୁ ମଧ୍ୟ ଫିଲ୍ମ୍ ତାଙ୍କର ଡବିଂ ହେଇକି ଯାଇଛି ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ କିଛି ନାଁ କରିଛନ୍ତି କିନ୍ତୁ ତାଙ୍କର ଜୀବନରେ ଯେଉଁ ଛୋଟିଆ ମୋଡ଼ଟିଏ ସେ ଆସିଥିଲା ସିଏ ପର ନାରୀ ସହିତ ସମ୍ପର୍କ ରଖିବା ନିଜର ଏତେ ସୁନ୍ଦର ପରିବାରଟିଏ ଥିଲେ ମଧ୍ୟ ତାଙ୍କର ସ୍ତ୍ରୀ ତାଙ୍କର ଗୋଟିଏ ପୁଅ ତା ସହିତ ଏ ଯେଉଁ ସବୁ ତାଙ୍କ ଲାଇଫରେ ବା ଜୀବନରେ ଘଟିଥିଲା ସେଇଟା ଓଡ଼ିଆର ଫିଲ୍ମ୍ ଜଗତକୁ ପ୍ରବଳ ଶକ୍ତ ଧକ୍କା ଦେଇଥିଲା ଓଡ଼ିଶା ବାସୀ ଆଉ ଓଡ଼ିଆ ଚଳଚ୍ଚିତ୍ର ଜଗତ ସମସ୍ତେ ଦୁଃଖିତ ବା ସେମାନେ ବହୁତ ମ୍ରିୟମାଣ ହୋଇପଡ଼ିଥିଲେ ଯେ ଏପରି ଗୋଟିଏ ତାରକା ଯେ ସମସ୍ତଙ୍କୁ ସବୁ କିଛି ବାଣ୍ଟିପାରନ୍ତି ସମସ୍ତଙ୍କୁ ବହୁତ ସୁନ୍ଦର ଉପଦେଶ ଦେଇପାରନ୍ତି ତାଙ୍କ ଜୀବନରେ ଗୋଟେ ଏମିତି ହଇଚଇ ଏମିତି ଗୋଟେ ଘଟଣା ଘଟିଲା ଯାହାକି ଆମ ମାନଙ୍କୁ ବହୁତ ଖରାପ ମଧ୍ୟ ଲାଗିଥିଲା ଯାହାକି ଆମେ ଏତେ ପରିମାଣରେ ବାବୁଶାନଙ୍କୁ ଭଲ ପାଉ ତାଙ୍କୁ ଭଲ ଆଉ ଯେତେବେଳେ ଆମକୁ ଆମେ କହୁଥିଲୁ ନା ଆମେ ବାବୁଶାନଙ୍କୁ ଏମିତି ଭଲପାଉ କିନ୍ତୁ ଯେତେବେଳେ ଏ ଗୋଟେ ଏଇ ସବୁ ଜିନିଷ ଆମେ ଯେତେବେଳେ ଜାଣିଲୁ ବା ମିଡ଼ିଆ ସାରା ପ୍ରଚାର ହେଲା ସେତେବେଳେ ଆମକୁ ଟିକେ ଖରାପ ଲାଗିଲା କି ନାହିଁ ଦେଖ ବାବୁଶାନର ଲାଇଫ୍ରେ ଏ ସବୁ ପରିବର୍ତ୍ତନ ସେ ତାଙ୍କ ଜୀବନରେ ଏସବୁ ଘଟଣାକୁ ନେଇକି ଆମେ ମଧ୍ୟ ଦୁଃଖିତ ହେଇଥିଲୁ ଯାହା ହେଉ ଏ ବିଷୟରେ ଆପଣ ଏତେ ସାରା ଲୋକଙ୍କୁ ବୁଝେଇପାରୁଥିବା ବା ଦିଗ୍ଦର୍ଶନ ଦେଲାଭଳି କଥା କହିପାରୁଥିବା ବାବୁଶାନ ତାଙ୍କ ଜୀବନରେ କିପରି ଗୋଟେ ଏପରି ଘଟଣା ଘଟିଲା ସେହି ବିଷୟରେ ମୁଁ ତାଙ୍କୁ ପଚାରିବାକୁ ଚାହିଁବି ଯେକି ସମସ୍ତଙ୍କୁ ସେ ମୋଟିଭେଟ୍ କରିପାରନ୍ତି ସମସ୍ତଙ୍କୁ ସେ ଦିଗ୍ଦର୍ଶନ ଦିଅନ୍ତି ଠିକ୍ ଭୁଲର ସବୁବେଳେ ଉପଦେଶ ଦେବା କୌଣସି ମଞ୍ଚ ଉପରେ ଆମେ ତାଙ୍କୁ ଯେତେବେଳେ ପାଉ ପରଦା କୌଣସି ଷ୍ଟେଜ୍ ପ୍ରୋଗ୍ରାମ୍ରେ ମୁଁ ତ ବହୁତ ସୁନ୍ଦର ସୁନ୍ଦର କଥା ଲୋକମାନଙ୍କୁ କୁହନ୍ତି ଯାହା କି ଲୋକ ମାନେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହେବେ କିନ୍ତୁ ତାଙ୍କ ଜୀବନରେ ଏ ଯେଉଁ ଘଟଣାଟି ଘଟିଲା ଆମମାନଙ୍କୁ ବହୁତ ଦୁଃଖିତ କରିଥିଲା ସେଇ ବିଷୟରେ ମୁଁ ତାଙ୍କୁ ଜାଣିବାକୁ ଚାହିଁବି ଯେ ଏପରି ଘଟଣା ତାଙ୍କ ଜୀବନରେ କାହିଁକି ଆସିଥିଲା ବାସ୍ ଏତିକି